ଯଦି ମୁଁ ଦୁନିଆର ଯଦି ମୁଁ ଦୁନିଆର କୌଣସି ସ୍ଥାନକୁ ଯାଏ ତାହେଲେ ମୁଁ ପୁରୀ ଯିବାକୁ ପସନ୍ଦ କରିବି କାରଣ ମହାପ୍ରଭୁ ହେଉଛନ୍ତି ଓଡ଼ିଆମାନଙ୍କର ଦେବତା ପୁରୀକି ଗଲେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସେମାନଙ୍କୁ ମୁଁ ଦର୍ଶନ କରିବି ଚକାଆଖି ପତିତପାବନକୁ ଦର୍ଶନ କଲେ ଜୀବନର ସବୁ ସୁଖଦୁଃଖ ଭଲମନ୍ଦ ସବୁ ସେଇଠି ମୁଁ ଜଣାଏ ଠାକୁରଙ୍କୁ ଦର୍ଶନ କଲାପରେ ଏପରି ମୁଁ ଆନନ୍ଦ ଅନୁଭବ କରେ ଜୀବନରେ ଯେମିତି ସବୁକିଛି ମୁଁ ପାଇଗଲି ବହୁତ ଶାନ୍ତି ଲାଗେ ବହୁତ ସୁଖ ଲାଗେ ଠାକୁରଙ୍କୁ ଦର୍ଶନ କରିସାରିଲା ପରେ ଠାକୁର ମନ୍ଦିରରେ ମୁଁ ସେଇଠି ଠାକୁରଙ୍କୁ ପାଖରେ ବସେ ତାପରେ ଆନନ୍ଦ ବଜାରକୁ ଯାଇକି ସେଇଠି ମହାପ୍ରଭୁଙ୍କର ଅବଢ଼ା ଖାଏ ଅବଢ଼ା ଖାଇସାରିଲା ପରେ ବିମଳା ମା'ଙ୍କୁ ଦର୍ଶନ କରେ ଲକ୍ଷ୍ମୀ ମା'ଙ୍କୁ ଦର୍ଶନ କରେ ଲକ୍ଷ୍ମୀ ମା'ଙ୍କ ମନ୍ଦିରରେ ଟିକିଏ ବସେ ମନ୍ଦିର ଚାରିପଟେ ବୁଲେ ବଟବୃକ୍ଷ ପାଖରେ ବୁଲେ ତାପରେ ଆସେ ମୁଁ ସମୁଦ୍ର କୂଳକୁ ସମୁଦ୍ର କୂଳରେ ଵିଚକୁ ଆସିଲାପରେ ସେଇଠି ବିଚରେ ବସିବାକୁ ମୋତେ ବହୁତ ଭଲ ଲାଗେ ସେଇଠି ଫଟୋ ଉଠାଏ କେତେ ପ୍ରକାର ଖାଇବା ଜିନିଷ ଷ୍ଟଲ ପଡ଼ିଥାଏ ଯାହା ଇଛା ହୁଏ ମୁଁ ସେ ତା' ସେ ଖାଦ୍ୟ ମୁଁ ଖାଏ ଭଲମନ୍ଦ ଜିନିଷ ମୁଁ କିଣାକିଣି କରେ ବିଚ ପାଖରେ ବସେ ବିଚରେ ବୁଲିଲା ପରେ ତାପରେ ଘରକୁ ରିଟର୍ନ କରେ